ଆଜିକାଲି ସରକାର ବ୍ୟବସାୟ ବଢ଼ାଇବା ପାଇଁ ଉଦ୍ୟୋଗୀ ମାନଙ୍କ ପାଇଁ ବହୁତ ସୁବିଧା ଦେଉଛନ୍ତି ଯେମିତିକି କୃଷକମାନେ ଲୋନ୍ ଆଣିପାରୁଛନ୍ତି ଆଉ ଯେଉଁମାନେ ବ୍ୟବସାୟୀ ଦୋକାନ ପ କରିବା ପାଇଁ ଚାହୁଁଛନ୍ତି ସେମାନେ ଲୋନ୍ ଆଣିପାରୁଛନ୍ତି ଯେମିତି ଆଜିକାଲି ମହିଳା ଏସ ଏଚ ଜି ଗ୍ରୁପ୍ମାନେ ସେମାନଙ୍କୁ ଲୋନ୍ ଦେଉଛି ଯାହା ଦ୍ଵାରାକି ସେମାନେ ପାମ୍ପଡ଼ ହେଉ ଧୂପ କାଠି ହେଉ କି ବଡ଼ି ହେଉ ଯେକୌଣସି ମାଛ ଚାଷ ହେଉ ଯେକୌଣସି ଜିନିଷ କରିପାରୁଛନ୍ତି ବ୍ୟବସାୟୀମାନେ ତାଙ୍କ ବ୍ୟବସାୟକୁ ବଢ଼ାଇବା ପାଇଁ ଲୋନ୍ ନେଇକି ବ୍ୟବସାୟ କୁ ବି ବଢ଼ାଇକି ଉପକୃତ ହେଉଛନ୍ତି